ମାନନୀୟ ଶ୍ରୀଯୁକ୍ତ ଫସଲ ବୀମା ଅଧିକାରୀ ନବରଙ୍ଗପୁର ହେଡ଼୍ ଅଫିସ୍ ମୁଁ ଉମେଶ ନାୟକ ମୋର ଫସଲ ବୀମା ଗୋଟେ କରିଥିଲି ମୁଁ ଗାଧବାକତ୍ରାର ବାସିନ୍ଦା ମୋ ବାପା ନା ଖଗେଶ୍ୱର ନାୟକ ଆମର ଗାଧୁଆକତ୍ରାରେ ଦଶ ଏକର ଜମି ଅଛି ସେଇଟା ମୁଇଁ ଫସଲ ବୀମା କରିଥିଲି ସେ ଫସଲ ବୀମାଟା କଲାଟା ଏପର୍ଯ୍ୟନ୍ତ ମୋର ସଫଳ ହୋଇଛି କି ନାହିଁ ସେଇଟା ମୁଇଁ ଜାଣିବାକୁ ଚାହୁଁଛି ତେଣୁକରି ମୁଁ ମାନନୀୟ ଫସଲ ବୀମା ଅଧିକାରୀଙ୍କୁ ଚିଠି ଲେଖୁଅଛି